ହଁ କହରେ କିନ୍ତି ଅଛୁ ଭାଇ ହଁ ମୁଁ ଛାଡ଼ି ଦେଲିଣି ତୁ ଅଛୁ ନା କାମ କରୁଛୁ ଆହୁରି ଦରମା ଫରମା ନାହିଁ ଖାଇବାକୁ ଏତେ କମ ପଇସା ସ୍ୟାଲେରୀ ଦେଉଛି ଆହୁରି କିଛି ଖାଇବା ପିଇବା ନାହିଁ ସେଥିପାଇଁ ଗୋଟେ ଭଲ କାମ ଦେଖି ଭୁବନେଶ୍ୱର ଆଡ଼େ ଗଲେ ଟାଉନ୍ ଆଡ଼େ ଟିକେ ଭଲ ପଇସା ମିଳିଥାନ୍ତା ଯାଇଥାନ୍ତେ ବଲେ କ'ଣ ଭାରିବା ବଲେ ମିଶିକି ଭାରିବା ଚା ଦେଖୁନୁ ବସ୍ଷ୍ଟାଣ୍ଡ ପାଖରେ ନୂଆ ବସ୍ଷ୍ଟାଣ୍ଡ ତିଆରି ହେଉଛି ସେଠି ଯିବା କାମରେ ମିଳିବ ସେଠି ଗଲେ କାମ ମିଳିଯିବ ଗଲେ ସେଠି ବୁଝିଦେବା ନିକି ନେଇକି କଥାବାର୍ତ୍ତା ହେବା

କାହିଁକି ନା ସେଠିକି ଗଲେ ଏଠି ଗୋଟେ ତିନିଶହ ଚାରିଶହ ମିଳିଲେ କ'ଣ କିଛି କାମରେ ଆସୁନି ଖର୍ଚ୍ଚ ହେଇ ଯାଉ ସାତଶହ ଆଠଶହ ମିଳିବ ମୋତେ ଦେଲେନି ବୋଲି ହୁଁ ସେ ଟାଇମ୍ରେ ତୋତେକା କହୁଥିଲି ଚାଲେ ଏଠୁ ଭାରି ପଡ଼ିବା ଆଉ କାମ ଦେଖିବା ବୋଲି

ଭୁବନେଶ୍ୱର ଗଲେ ପଇସା ବି ମିଳିବ ସେଇଠି ନୂଆ ବସ୍ଷ୍ଟାଣ୍ଡ ହେଉଛି ଜାଣିଲୁ ନା ଜାଣିନୁ ଆହୁରି ସେଇଠି ୱିକ୍ଲି ୱିକ୍ଲି ପଇସା ଦେଇ ଦେଉଛନ୍ତି ସପ୍ତାହ ସପ୍ତାହକୁ ପଇସା ଦେଇ ଦେଉଛନ୍ତି ସେଇଠି ଯିବା ଟିକେ ଗୋଟେ ମାସ କାମ କରିବା ଭଲ ଲାଗିଲା ମାନେ ସେଠି କାମ କରିବା ଦିନକୁ ସାତଶହ ଆଠଶହ ମିଳିବ ସେଇଠି ଗଲେ ଖାଇବା ପିଇବା ରହିବା ସହିତ ତିନିଶହ ଚାରିଶହ ସ୍ତ୍ରୀ ଦୁଇଟା ପିଲା ଛୁଆ ଇଏ ହେଇଯାଉଛି

ଶୁଣେ ରେଡ଼ି ହେ ପହରଦିନକୁ ଯାଇକି କଥାବାର୍ତ୍ତା ହେଇକି ସେଠି ଯଦି ଭଲ ଲାଗିଲା ବେଲେ ସେଠି ପରମାନେଣ୍ଟ କାମ କରିବା

ବାହାରିଲେ ସେଇଠି ପଇସା କମାଇଲେ ତତେ ଦେଇ ଦେବି ହେଲା କି ହଁ ହଉ ହଉ ଶୁଣେ ଯେ ପହରଦିନ ଯିବା କେଉଁଠି ଅଛୁ ଆସେ ମିଶିବା କଥାବାର୍ତ୍ତା ହେବା ସବୁ ହେଲା କି ହଉ ଠିକ୍ ଅଛି ହଉ ରଖୁଛି